ନୃତ୍ୟ ହେଉଛି ଏକ ମନୋରଞ୍ଜନର ମାଧ୍ୟମ ଏହାଦ୍ଵାରା ଲୋକମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥାନ୍ତି ନୃତ୍ୟ ଦ୍ୱାରା ଲୋକମାନେ ସୁସ୍ଥ ରହିବାରେ ମଧ୍ୟ ସାହାଯ୍ୟ ହୋଇଥାଏ ଯେମିତିକି ଯେତେବେଳେ କୌଣସି ମଣିଷ ନୃତ୍ୟ କରିଥାଏ ତା'ର ମାଂସପେଶୀ ମଧ୍ୟ ଟାଣିହୋଇଥାଏ ଯାହା ଦ୍ୱାରା ଗୋଟେ ବ୍ୟାୟାମର ମଧ୍ୟ କାମ କରିଥାଏ ଏହି ନୃତ୍ୟ ଦ୍ୱାରା ଲୋକମାନେ ଅନେକ ସମୟରେ ତାଙ୍କର ଦୁଃଖ ଯନ୍ତ୍ରଣା ସବୁ ଭୁଲିଯାଆନ୍ତି ଏବଂ ମନର ଯେତିକି କଷ୍ଟ ମଧ୍ୟ ଭୁଲିଯାଇଥାନ୍ତି ନୃତ୍ୟ କରିବା ଦ୍ୱାରା ପ୍ରାୟତଃ ଲୋକ ତାଙ୍କର ମାଂସପେଶୀକୁ ଟାଣି ହେଇ ତାଙ୍କର ମନର ଯେତିକି ବେଦନା ସବୁକୁ କ୍ଷୁର୍ଣ୍ଣ କରିଥାନ୍ତି ଏହାଦ୍ୱାରା ଗୋଟେ ମଣିଷ ନିଜକୁ ଖୁସି ଅନୁଭବ କରିଥାଏ ଏ ନୃତ୍ୟ ପ୍ରାୟତଃ ବହୁତ ପ୍ରକାର ହୋଇଥାଏ ଯେମିତିକି କ୍ଲାସିକାଲ୍ କଣ୍ଟେମ୍ପରାରୀ ଏମିତି ଅନେକ ଟାଇପ୍ର ନୃତ୍ୟ ହୋଇଥାଏ ଯେତେବେଳେ କୌଣସି ମଣିଷ ନୃତ୍ୟ କରିଥାଏ ତା'ର ଅନ୍ତର୍ଆତ୍ମାଠାରୁ ଯେଉଁ ନୃତ୍ୟ ବାହାରିଥାଏ ତାହା ଦ୍ୱାରା ଲୋକମାନେ ନିଜର ଖୁସିକୁ ପ୍ରକାଶ କରିପାରିଥାନ୍ତି